ଆଜ୍ଞା ଆମ ଗାଁରେ ଗୋଟିଏ ବଡ଼ ପଡ଼ିଆ ଅଛି ବଡ଼ ପଡ଼ିଆ ସେଠି ସବୁ ଗୋରୁ ଗାଈ ଯେଉଁ ସବୁ ସେଠି ଚରାଚରି କରନ୍ତି ତା ପରେ ସେଠି ବି ଯେଉଁ ଇଏ ହୁଏ ବାହାଘର କାମକାର୍ଯ୍ୟ ଯିଏ ଯାହା ହୁଏ ସେଟି ବି ସିଏ ଇଏ କରନ୍ତି ସେଠି ଇଏ କଲା ଭିତରେ ବହୁତ ଖଲି ପତର ହେଟି ପଡ଼େ ଆଉ ବି ଜରିଫରି ବହୁତ ଗୋରୁ ସେଇଗୁଡ଼ା ଖାଇବା ଦ୍ୱାରା ବହୁତ ଦେହ ପା ଖରାପ ହୁଏ ସେଠି କିଛି ଆମେ ତାକୁ ଉପକାର କରୁଁ ଗାଁଉଲି ଯେଉଁମାନେ କହିଛନ୍ତି ହେଇ ଲିମ୍ବ ଆଣିକି ତାକୁ ମାରିଦିଅ ହେଇ ଇଏ ହେଲାଣି ତାକୁ ଇଏ କର ସିଏ କର ଯଦି ସେଠି କିଛି ନ କମିଲା ଆମେ ଏଠୁ ଆମ ନିକଟରେ ରାମ ସମପୁର୍ ପାଖରେ ପଶୁ ଡାକ୍ତର କୁ ଥ ଥରେ ଦୁଇ ଥର ଆମେ ଡ଼ାକିକି ଆଣୁ ଡ଼ାକିକି ଆଣିଲା ପରେ ତା ଔଷଧରେ କିଛି ବି ଭଲ ହୁଏ କିଛି ବି ମରି ଯାଆନ୍ତି ଗୋରୁ ଗାଈ ଏମିତି ଆଜ୍ଞା ଆମ ସବୁ ବିଭିନ୍ନ କ ଉପାୟରେ ଆମର ଚାଲିଛି ମ ଏ ପଡ଼ିଆ ଦ୍ଵାରା ଏମିତି ହେଉଛି ଆଉ ଅସୁବିଧାଟା ଆଉ